ଆମ ଦେଶରେ ବିଭିନ୍ନ ସମ୍ପ୍ରଦାୟ ଓ ସଂସ୍କୃତି ରହିଛି ଆମ ଦେଶରେ ଅଠେଇଶିଟି ରାଜ୍ୟ ତିରିଶଟି ଜିଲ୍ଲା ସାତଟି କେନ୍ଦ୍ରଶାସିତ ଅଞ୍ଚଲ ରହିଛି ପ୍ରତ୍ୟେକ ରାଷ୍ଟ୍ରର ଭିନ୍ନ ଭିନ୍ନ ଭାଷା ପରମ୍ପରା ଓ ସଂସ୍କୃତି ରହିଚି ଓ ସମସ୍ତେ ଏକତା ହୋଇ ରହିଥାନ୍ତି ପ୍ରଥମେ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାରତରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ ଭାରତରେ ଅନେକ କଲା ସଂସ୍କୃତି ରହିଛି ଯେମିତି ଭାରତରେ ଆର୍ଟି ପ୍ରମୁଖ ସ୍ଥାନୀୟ ନୃତ୍ୟ ରହିଛି ସେଥିମଧ୍ୟରୁ ତାମିଲନାଡ଼ୁର ଭାରତନାଟ୍ୟମ ପୁରାତନ ସେପରିକି ଉତ୍ତରପ୍ରଦେଶର କଥକ କଥକ ଶବ୍ଦର ଅର୍ଥ ହେଉଛି କଥା କହିବା ଏହି ନୃତ୍ୟ ପଣ୍ଡିତ ବିର୍ରୁ ମହାରାଜା ପରିବେଷଣ କରନ୍ତି ସେମିତି ମଧ୍ୟ ଆନ୍ଧ୍ରପ୍ରଦେଶର କୁଚିକୁଡ଼ି ଓଡ଼ିଶାର ଓଡ଼ିଶା ମଣିପୁରର ମଣିପୁରୀ ଆସାମର ଶାସ୍ତ୍ରୀୟ ଓ କେରଳର ମହିନୀ ଆଟମ୍ ଓ କଥ କଲି ସେମିତି କଲା ଉପରେ ରଘୁରାଜପୁରର ପଟ୍ଟଚ୍ଚିତ୍ର ସମଲ୍ପୁରୀ ବସ୍ତ୍ରାଲୟ ଇତ୍ୟାଦି